ଆମ ଅଞ୍ଚଳରେ ଭିନ୍ନ ଭିନ୍ନ ସାଂସ୍କୃତିର ଲୋକ ରହୁଛନ୍ତି ଯେମିତିକି ମୁସଲମାନ ହେଉ ବଙ୍ଗାଳି ହେଉ ମାରୱାଡ଼ି ହେଉ ଏମିତି ଭିନ୍ନ ଭିନ୍ନ ଜାତିର ଲୋକମାନେ ରୁହନ୍ତି ଏବଂ ଆମର ପଡ଼ୋଶୀ ଭଳି ସେମାନେ ରୁହନ୍ତି ତାଙ୍କ ସହିତ ସବୁବେଳେ ଆମର କଥାବାର୍ତ୍ତା ଜାରି ରହିଥାଏ ଏବଂ ବାହାରକୁ ମଧ୍ୟ କେତେବେଳେ ଗଲେ ବୁଲି ବୁଲିବା ପାଇଁ କୋଣାର୍କ କିମ୍ବା ପୁରୀରେ ମଧ୍ୟ ବାହାରୁ ଟୁରିଷ୍ଟ ଆସିଥାନ୍ତି ସେମାନଙ୍କ ସହିତ ମଧ୍ୟ ଆମେ କଥାବାର୍ତ୍ତା ହୋଇଥାଉ ଏବଂ ଭଲ ମଧ୍ୟ ଲାଗିଥାଏ ସେମାନେ ଆମ ପଡ଼ୋଶୀ ଭଳି ଲାଗିଥାନ୍ତି